ପଶୁମାନଙ୍କୁ ଭଲ ଜାଗାରେ ରଖିବା ତାଙ୍କୁ ସୁରକ୍ଷିତରେ ରଖିବା ପଶୁମାନଙ୍କୁ ଭଲ ଖାଦ୍ୟ ଦେଇ ଖାଦ୍ୟ ପାନୀୟ ଜଳ ତାଙ୍କୁ ଦେବା ଭଲ ସୁବିଧାରେ ତାଙ୍କୁ ରଖିବା ତାଙ୍କୁ ଯତ୍ନ କରିବା ସେମାନଙ୍କୁ ଅତି ମୁଁ ଯଦି ଦୂରରେ ରୁହେ ପଶୁମାନଙ୍କ ସେବା କରିବା କ'ଣ କେମିତି ସେବା ତାଙ୍କର ଯତ୍ନ କରିବି ମୁଁ ସେ କଥା ଚିନ୍ତା କରିବି ପଶୁକୁ ଆମେ ବହୁତ ଭଲ ଭାବରେ ଖାଇବାକୁ ଦେବା ତାଙ୍କୁ ଯତ୍ନ ଦେବା ଶୋଇବା ପିଇବା ସେମାନେ ଭଲରେ ସୁସ୍ଥରେ ରହିବେ ସେମାନଙ୍କୁ ଆମେ କେମିତି ଭଲ ଭାବରେ ପାଳନ କରିବା ଆମର ଆବଶ୍ୟକ